ମୋର ସର୍ବୋଚ୍ଚ ରେକର୍ଡ଼ ହେଉଛି ମୁଁ ସକାଳ ଦୌଡ଼ିବା ସମୟରେ ଦୁଇ କିଲୋମିଟର୍ ରାସ୍ତାକୁ ଆଠ ମିନିଟ୍ରେ ମୁଁ ପୂର୍ଣ୍ଣ କରିଥିଲି ଏଇଟା ହେଉଛି ମୋର ସର୍ବୋଚ୍ଚ ରେକର୍ଡ଼ ଆଉ ମୁଁ ଦୈନିକ ସକାଳ ଛଅରୁ ଉଠି ସାଧାରଣତଃ ପଇଁଚାଳିଶ୍ରୁ ଷାଠିଏ ମିନିଟ୍ ଆମ ଗାଁ ପଡ଼ିଆରେ ମୁଁ ଦୌଡ଼େ ଏବଂ ଦୌଡ଼ିକି ନିଜକୁ ମଧ୍ୟ ଶାରୀରିକ ଭାବେ ସୁସ୍ଥସବଳ ରଖିବାକୁ ଚାହେଁ ଏହାଦ୍ୱାରା ମୁଁ ଜୀବନରେ ବିଭିନ୍ନ ପ୍ରକାର ଲକ୍ଷକୁ ହାସଲ୍ କରିବାକୁ ଚାହେଁ ଏହି ଲକ୍ଷ୍ୟ ଗୁଡ଼ିକ ମଧ୍ୟରେ ହେଲା ମୁଁ ନିଜକୁ ସବୁବେଳେ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ରଖିବାକୁ ଚାହେଁ ଯାହାଫଳରେ କି ମୁଁ ବିଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ କରିପାରିବି ଏବଂ ନିଜର ଜୀବନରେ ଥିବା ଏକ ପ୍ରତିଯୋଗିତାକୁ ଜିତି ବିଭିନ୍ନ କ୍ଷେତ୍ରରେ ଆଗେଇ ପାରିବି ଏହା ଦ୍ୱାରା ମୁଁ ମୋର ସାଙ୍ଗମାନଙ୍କ ଠାରେ ପ୍ରତିଯୋଗିତା କରେ ଏବଂ ଏହି ପ୍ରତିଯୋଗିତା କରିବା ଦ୍ୱାରା ମୁଁ ତାଙ୍କୁ ବେଳେ ବେଳେ ହରାଏ କିମ୍ବା ତାଙ୍କଠୁ ମଧ୍ୟ ହାରିଥାଏ ଏବଂ ସବୁବେଳେ ତାଙ୍କ ସହିତ ମୁଁ ମିଳିମିଶି ରହି ଏହିସବୁ କାମରେ ନିଜକୁ ନିୟୋଜିତ କରିଥାଏ ଏଇଟା ହେଉଛି ସକାଳ ବ୍ୟାୟାମ୍ ଟାଇମ୍ ଏହି ବ୍ୟାୟାମ୍ ଟାଇମ୍ରେ ମୁଁ ଏହି ଏହି ସବୁ କାମ କରି ନିଜକୁ ନିଜକୁ ସବୁ କ୍ଷେତ୍ରରେ ଉନ୍ନତି ଆଣିବାକୁ ଚେଷ୍ଟା କରେ ଏବଂ ଜୀବନରେ ଲକ୍ଷ୍ୟ ହାସଲ୍ କରିବାକୁ ଚାହେଁ